ହ୍ୟାଲୋ ହଁ ଆଜ୍ଞା କହନ୍ତୁ ହଁ କ ଆଜ୍ଞା କୁହନ୍ତୁ ଅଛ କୁହନ୍ତୁ ହଁ

ଆଜ୍ଞା ନାଇଁ ନାଇଁ ନାଇଁ କଣ

ହଁ ଠିକ୍ ଅଛି

ହଁ ହ ଠିକ୍ ଅଛି ଆମେ ଏଇଠ ଯେ